ହ୍ୟାଲୋ ଆଜ୍ଞା ନମସ୍କାର ନାଇଁ ଏବେ କ'ଣ ଚାଉଳ ରେଟ୍ କେମିତି କ'ଣ ଅଛି ଯେ ଆଉ ଅରୁଆଟା କେତେ ଅଛି

କେମିତି କ'ଣ ଅଛି କେମିତି କ'ଣ ହେବ ତାହେଲେ ରୋଷେଇଟା କଲେ

ବାସୁମତି ତ ଜାଣିଛୁ ଝାନ୍ସିଟା ଆଚ୍ଛା ଆଉ ରେଟ୍ ତାହେଲେ ଠିକ୍ ଅଛି ଆଉ ଇଏ ଉଷୁନାଟା

ଆଉ ଯୋଉ ଉଷୁନା ଯୋଉ ରାମଖୋଟା କେତେ ଆସିବ କହିଲ କେତେ ବୟାଳିଶି

ଆଛା ଆଛା ହଉ ତାହେଲେ ଇଏ ଆପଣଙ୍କର ତ ଏଠି କୁଇଣ୍ଟାଲ୍ କୁଇଣ୍ଟାଲ୍ ରେଟ୍ କରୁଛ ନା କିଲିକିଆ ରେଟ୍ କରି କୁଇଣ୍ଟାଲ୍ ଇଏ କରୁଛ କୁଇଣ୍ଟାଲ୍ ତ ଏକା କଥା ଆଉ କ'ଣ ଆଚ୍ଛା ଆଚ୍ଛା ଆଉ ଏଇ ସବୁ ତ ବହୁତ ଦିନି ହେଲା ଅଛି ନା ଏଇ ବର୍ଷ ଚାଉଳ ନା ଆରବର୍ଷ ଚାଉଳ ନୂଆ ଚାଉଳ ଆସିନି ବୋଧେ ଆଉ ଇଏ ଯୋଉ ଆମର ଯୋଉ ବି ପି ଏଲ୍ ଚାଉଳ ସବୁ ଉଷୁନା ଚାଉଲଟା ଯୋଉ ଆସୁଛି ତା'ର ଏକ୍ସଚେଞ୍ଜ କରି ହେବ ନା ଆମେ ଯୋଉ ଆଣୁଛୁ ରାସନ୍ କାର୍ଡ ଚାଉଳ ତାକୁ ଏକ୍ସଚେଞ୍ଜ କରିହବ କି

ଆଉ ତା ରେଟ୍ ଟିକେ ରହିବ ଆଉ ନହେଲେ ହଉ ହଉ ତାହେଲେ ଠିକ୍ ଅଛି ଆମକୁ ଇଏ ଯାହା ଅଛି ଆମେ ଏଇତିକ ଦେଇଦବା କିଛି ଏଇଥିରୁ ରେଟ୍ କାଟିଦେଲେ ଆଉ ଯାହା ପଇସା ରହିଲା କହିଲେ ଆମେ ସେଇ ଅନୁସାରେ ତମକୁ ପଇସା ଦେଇଦେବୁ ଯେ ଅରୁଆର ଆମକୁ ଗୋଟେ ଦରକାର ପଚାଶ କିଲେ ଆଉ ଏଥିରୁ ଉଷୁନାରୁ ଗୋଟେ ବତିଶି ଟଙ୍କିଆ ପଚାଶ କିଲେ ଗୋଟେ ଦରକାର ଗୋଟେ ଆଉ ନାଇଁ ନାଇଁ ନାଇଁ ଏ ସବୁ ଜିନିଷ ଆଣିବୁ ଦେଖିବୁ ତାହେଲେ ସୁବିଧା କରି ପଠଉଛି ଏ

ହଉ ତାହେଲେ ଠିକ୍ ସକାଳେ ଆସିକି କାଲି ହେବ ଯଦି ଏ ପୁଅ ଯାଇକି ଯିବ ଜିନିଷ ନେଇ ପହଁଞ୍ଚେଇ ଦେବ ଟିକେ ଆପଣ ଟିକେ ତାକୁ ଟିକେ ପଠେଇଦେବେ ଟିକେ କରିକି ଆଉ ସେ ରାମକୋ ଚାଉଳ ରାମକୋ ଚାଉଳଟା ଭଲ ପଡ଼ିବ ନା କ'ଣ ଖାଇବାକୁ ଭଲ ରହିବ ଏଇଟା କ'ଣ ଗଭ୍ମେଣ୍ଟ୍ର ତା'ର ଲିଷ୍ଟ୍ରେ ଅଛି ରାମକୋ ଚାଉଳ ମୁଁ ନାଁ'ଟା ଶୁଣିନଥିଲି ଅ ହଉ ତାହେଲେ ଏଇ ରାମକୋ ଚାଉଳ ଟିକେ ଦେଇଦେବ ତାହେଲେ ଟିକେ ଦେଖିଆ ମୁଁ କହୁଛି ଆଉ କ'ଣ ଅ ହଉ ତାହେଲେ ଠିକ୍ ଅଛି ମୁଁ ରଖୁଛି ହାଁ କାଲି ନଅଟାରେ ଠିକ୍ ପଠେଇବି ଯିବ ଯାଇକି ଧରିକି ଆସିବ ଆଉ ହଉ ହଉ